ଆମ ଗ୍ରାମଞ୍ଚଳରେ ସରକାରୀ ଶାସନର ଅଭାବ ବହୁତ ଭାବେ ଦେଖାଯାଉଛି ଦୁର୍ବଳ ସରକାରୀ ସେବା ମଧ୍ୟ କାରଣ ସରକାରୀ ସେବା ମଧ୍ୟଗୁଡ଼ିକରୁ କିଛିଟା ସେବା ଅଛି ଯାହା ଆମ ପାଖରେ ବହୁତ ଡେରିରେ ପହଞ୍ଚୁଛି ଏବଂ କିଛି ଲୋକମାନେ ବି ମଧ୍ୟ ଅଛନ୍ତି ଯେଉଁମାନେ ପଇସାଗୁଡ଼ିକ ଲୋକମାନଙ୍କ ସୁବିଧାରେ ନ ଉପଯୋଗ କରି ସେଗୁଡ଼ିକୁ ନିଜ ଫାଇଦା ପାଇଁ ବ୍ୟବହାର କରୁଛନ୍ତି ଏବଂ ଦେନ ଯଥା ଏଇଠି ପଇସା ଅନୁ ଯଥା ଏଇଠି ଟଙ୍କା ଅନୁସାରେ କମ ଟଙ୍କାରେ କାମଗୁଡ଼ିକ ସମ୍ପର୍ଣ୍ଣ କରୁଛନ୍ତି ଏହାଦ୍ୱାରା ଆମ ଗ୍ରାମାଞ୍ଚଳରେ ବହୁତ ଅସୁବିଧା ଦେଖାଯାଉଛି ଆମ ଗାଁରେ ରାସ୍ତା କାମ ବହୁତ ବହୁତ ଖ ରାସ୍ତାର ବହୁତ୍ ରାସ୍ତା ବହୁତ ଖରାପ ଅଛି ଏବଂ ଏହା ବହୁତ ସ୍ଥାନରେ ଗାତ ମଧ୍ୟ ହେଇଯାଇଛି ଯାହା ଦ୍ୱାରା ବର୍ଷାଦିନେ ପାଣି ଜମି ଗାତଗୁଡ଼ିକ ନ ଦେଖା ଯିବାରୁ ବହୁତ ଦୁର୍ଘଟଣା ମଧ୍ୟ ଘଟୁଛି ଆମ ଗ୍ରାମରେ ପରିବେଶ ଅବକ୍ଷୟ ମଧ୍ୟ ବହୁତ ବହୁତ ଭାବରେ ହେଉଛି ଗ୍ରାମ ଗ୍ରାମର ସଡ଼କ କଡ଼ରେ ବହୁତ ଅଳିଆ ଆବର୍ଜନା ଗଦା ହୋଇ ରହିଥିବାରୁ ଏଠାରେ ଥିବା ମାଟି ଭିତରକୁ ପାଣି ପ୍ର ବର୍ଷା ଜଳ ପ୍ରବେଶ ନ କରି ମାଟି ଧୋଇ ହୋଇ ଯାଉଛି ଏବଂ ଏଠାରେ କେନାଲ ନ ଥିବାରୁ ଚାଷଦିନେ ବର୍ଷାଦିନେ ବହୁତ ବର୍ଷାଦିନେ ଚାଷକୁ ଜମିଗୁଡ଼ିକରେ ବହୁତ ପାଣି ଦେଖିବାକୁ ମିଳୁଛି ଏବଂ ଖରାଦିନେ ପାଣିର ଅଭାବ ହେତୁ ଆମ ଗ୍ରାମର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବର୍ଷାଦିନେ ପାଣି ଜମା ହେବାରୁ ବହୁତ ପ୍ରକାର କୀଟ ପତଙ୍ଗ ଏବଂ ମଶା ମାଛିଙ୍କ ଦ୍ୱାରା ବହୁ ପ୍ରକାରର ରୋଗ ହେଉଥାଏ ଏହା ମଧ୍ୟରୁ ଡେଙ୍ଗୁ ମ୍ୟାଲେରିଆ ଯେ ଏବଂ ଫା ଫାଇଲେରିଆ ଆଦି ବହୁତ ବହୁତ ଉଚ୍ଚରେ ଏହା ଦ୍ୱାରା ଆମ ଗ୍ରାମରେ ବହୁତ ଲୋକ ଡେଙ୍ଗୁ ମ୍ୟାଲେରିଆର ଶିକାର ହୁଅନ୍ତି ଆମ ଗ୍ରାମର ଆମ ଗ୍ରାମରେ ଲୋକମାନଙ୍କୁ କାମ ଆମ ଗ୍ରାମରେ ସରକାରଙ୍କ ଅବହେଳା ହେତୁ ସରକାରୀ ଶାସନର ଅବହେଳା ହେତୁ ଆମ ଗ୍ରାମରେ ବହୁତ କନ୍ଦଳ ଲାଗି ରହିଛି ଏବଂ ଏବଂ ଭା ବହୁତ ଅସାଯ୍ୟ ଅସାମାଜିକ ଲୋକମାନେ ବହୁ ବହୁ ଅସାମାଜିକ ଲୋକମାନେ ବହୁତ କନ୍ଦଳ କରୁଛନ୍ତି ଏବଂ